ଆ ସହରା ଅଞ୍ଚଳଠୁ ଗାଁ ଅଞ୍ଚଳ ହଁ ଆଗ ଅପେକ୍ଷା ଏବେ ଗାଁ ତ ଆମେ ବହୁତ କଷ୍ଟରେ ରହୁଥିଲୁ ଏବେ ଯାହାକି ସରକାରୀ ଘରଦ୍ୱାର ସମସ୍ତଙ୍କୁ ମିଳିଯାଇଛି ରାସ୍ତାଘାଟ ବି ବହୁତ ସୁନ୍ଦର ବନେଇଛନ୍ତି ରାସ୍ତା ଚାରି ସାଇଡ଼୍ର ବି ଡ୍ରେନ୍ ବି ଅଛି ହେଁ ବହୁତ ଆମେ ସହର ଭଳିଆ ଆମେ ଏବେ ଗାଁ ଗହଳିରେ ଆମକୁ ସହର ଭଳିଆ ଲାଗୁଛି ଏଁ ଆଉ ସହରରେ ଆଜ୍ଞା ମାଲକାନଗିରି ସହରରେ ସେମାନେ ମୁନିସିପାଲଟିରୁ ଅଳିଆ ଗଦା ଏସବୁ ଆଗରେ ସଫାସୁତରା ହଉନଥିଲା ଏ ମ୍ୟୁନସିପାଲଟି ହେଇଗଲା ଏବେ ଗାଡ଼ିରେ ସଫାସୁୁତୁରା କରୁଛନ୍ତି ଏଁ ପରିଷ୍କାର ପରିଚ୍ଛନ୍ନ ବି ରଖୁଛନ୍ତି ଏଁ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କା ଇଏ ହେଉଛି ଯେ ଆମର ମାଲକାନଗିରି ଏୟାରପୋର୍ଟ ନଥିଲା ଏବେ ଏୟାରପୋର୍ଟ ବି ହେଇଗଲା ଏଁ ଏବେ ବହୁତ ଜାଗାରୁ ଆମେ ସୁବିଧାରେ ବି ଏ ଆମେ ଏରୋଡ୍ରୋନ୍ ଯାଇକିନା ଏରୋପ୍ଲେନ୍ରେ ବି ଆମେ ଭୁବନେଶ୍ୱର କଟକ ପୁରୀ କୋଲକାତା ସବୁ ଜାଗାରେ ଆମେ ଯାଇପାରିବୁ ଏ ଏଇଟା ବି ଆମକୁ ସଦ ସହଯୋଗିତା ମିଳିଛି ଏଁ ଏମିତି ସବୁପ୍ରକାର ଆମକୁ ସୁବିଧା ସହରାଞ୍ଚଳ ବି ତୁ ଆମକୁ ଗାଁ ଅଞ୍ଚଳ ବି ବହୁତ ସୁବିଧା ଆମକୁ ମିଳିଛି